ଆମେ ଆଗ ଯଦି କୌଣସି ଜାଗାକୁ ବୁଲିବାକୁ ଯାଉଥିଲୁ ତେବେ ଆମେ ପରିବାର ସହିତ ମିଶିକିରି ଗୋଟେ ଗ୍ରୁପ୍ ହେଇକିରି ଗୋଟେ ଫଟୋ ଉଠାଉଥିଲୁ ଯାହାଦ୍ୱାରା ସେଟାକୁ ଦେଖାଇ ଲାଗୁଥିଲା ଯେ ଆମେ ସମସ୍ତେ ଏକତାରେ ରହିଛୁ ଆମ ସମସ୍ତଙ୍କ ଭିତରେ କେତେ ଭଲ ପାଇବା ଅଛି ସେ ବିଷୟରେ ସବୁ ଜଣାପଡ଼ୁଥିଲା କିନ୍ତୁ ଏବେର ପିଲାମାନେ ବୁଲିବାକୁ ଯାଉଛନ୍ତି ସେମାନେ ଏକେଲା ଯାଉଛନ୍ତି ଏକେଲା ନିଜର ହିଁ ଫଟୋ ଉଠଉଛନ୍ତି ଆଉ ତାହାର କିଛି ହାର୍ଡ଼ କପି ବି ବାହାର କରୁନାହାନ୍ତି ଯାହାଫଳରେ ସେମାନେ ନିଜ ନିଜ ନିଜେ ନିଜର ହିଁ ଫଟୋ କ୍ଲିକ୍ କରିକିରି ସେମାନେ ନିଜର ହିଁ ରଖୁଛନ୍ତି ସେ ସେଥିରୁ କିଛି ଜଣାପଡ଼ୁନି ଯେ ସେମାନଙ୍କ ଭିତରେ ଏକ କଥା କେମିତି ଅଛି କିନ୍ତୁ ଆଜି ଆଗକାାଳରେ ଯେଉଁ କଳା ଫଟୋକୁ ଦେଖିଲି ଲାଗୁଥିଲା ଯେ ସମସ୍ତଙ୍କ ଭିତରେ ଏକତା ଅଛି କିନ୍ତୁ ଏବଂ ରଙ୍ଗୀନ ଫଟୋ ହେଇକି ମଧ୍ୟ ସେଥିରେ ଲୋକମାନଙ୍କ ଭିତରେ ଏକତା ଥିବାର କିଛି ଜଣାପଡ଼ୁନାହିଁ